ସେମାନଙ୍କ ମଧ୍ୟରୁ ଏକ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ ଯିଏ କି ଆମ ଦେଶର ପ୍ରଧାନମନ୍ତ୍ରୀ ହୋଇ ଭାରତର ଅନେକ ପ୍ରକାରର ପରିବର୍ତ୍ତନ ଆଣିଛନ୍ତି ଏବଂ ଏଲନ୍ ମସ୍କ ଭଳି ଜଣେ ଜଣେ ବ୍ୟବସାୟୀ ସି ଇ ଓ ଅଫ୍ ସି ଇ ଓ ହେଉଛନ୍ତି ଟେସଲାର ଯିଏ ଆମ ଦେଶରେ ଅନେକ ଅନେକ ପରିବର୍ତ୍ତନ ଆଣିଛନ୍ତି ସେମାନେ ଆମ ଦେଶକୁ ଏତେ ମାତ୍ରାରେ ଆଗୁଆ କରିଛନ୍ତି ଯେ ଆମେ ତାଙ୍କୁ ଧନ୍ୟ ପ୍ରକାଶ ଧନ୍ୟବାଦ ଜ୍ଞାପନ କରିବା ମନମୋହନ ସିଂ ଯିଏ ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ଏବଂ ନେତା ଅଥବା ଓ ନେତା ଥିଲେ ଯିଏ କି ଯିଏ କି ଆମ ଭାରତର ସୁନା ବିକ୍ରୟ କରି ଇଂଲଣ୍ଡରୁ ପଇସା ଆଣି ଆମ ଦେଶକୁ ଏତେ ମାତ୍ରାରେ ଆଗୁଆ ନେଇଯାଇଥିଲେ ଯେ ଆଜି ଯାଏଁ ଭାରତ ଦ୍ଵିତୀୟରେ ସ୍ଥାନରେ ଅଛି ପିପିରେ ତୃତୀୟ ସ୍ଥାନରେ ଅଛି କିନ୍ତୁ ବର୍ତ୍ତମାନ ଆଉ ଆମେ ଚାହୁଁଛୁ ଭାରତ ଆହୁରି ଅଧିକ ପରିବର୍ତ୍ତନ ଘଟୁ